ପଶୁ ପାଳନରେ ପଶୁମାନେ ପ୍ରଭାବିତ ହେଉଥିବା ବହୁତ ଗୁଡ଼ିଏ ରୋଗ ରହିଛି ସେମାନଙ୍କ ମଧ୍ୟରେ ପାଦରେ ଫାଟୁଆ ରୋଗ ମୁଖରେ ଆମର ଶାଣ ରୋଗ ଆଉ ଏଭିଆନ୍ ରୋଗ ଇନଫ୍ଲୁଏଞ୍ଜା ଇତ୍ୟାଦି ବିଭିନ୍ନ ପ୍ରକାର ରୋଗ ହୋଇଥାଏ ତେଣୁ ସେମାନଙ୍କୁ ପ୍ରତିରୋଧକ କରିବା ପାଇଁ ହେଲେ ଆମକୁ ସେଇ ରୋଗକୁ ଆମର ରୋକିବାକୁ ହେଲେ ବିଭିନ୍ନ ପ୍ରକାର ଋତୁ ଆଗରୁ ଏଇସବୁ ରୋଗ ହୋଇଥାଏ ତେଣୁ ସେଇଥିପାଇଁ ଆମ ସେମାନଙ୍କୁ ପଶୁମାନଙ୍କୁ ଋତୁ ଆସିବା ଆଗରୁ ତାକୁ ଟୀକା କରଣ ବା ଭ୍ୟାକ୍ସିନ୍ ଦେଇଦେବା ନିହାତି ଦରକାର ଯାହାଦ୍ଵାରା ସେମାନେ ସେ ରୋଗରେ ସମ୍ମୁଖୀନ ହେବେ ନାହିଁ କାରଣ ଯଦି ଥରେ ସେ ରୋଗ କାହାକୁ ହୁଏ ତାକୁ ବହୁତ କଷ୍ଟ ପାଇଥାନ୍ତି ଏବଂ ମୃତ୍ୟୁ ବରଣ ହବାର ବହୁତ ସମ୍ମୁଖୀନ ଦ ହୋଇଥାଏ